ଆମ ଅଞ୍ଚଳରେ ବହୁତ କ୍ରୀଡ଼ାବିତ ଆମର ବହୁତ ପିଲା ଅଛନ୍ତି ଯେପରିକି ଆମର ସ୍ପୋର୍ଟସରେ ଅଛନ୍ତିରନିଂରେ ଅଛନ୍ତି ହଣ୍ଡରେଡ଼ ମିଟରରେ ଆମର ପାଇଛନ୍ତି ଅସିତ୍ କୁମାର ପ୍ରଧାନ ସେ ଜିଲ୍ଲାସ୍ତରୀୟରେ ଆମର ପଦବି ପାଇଥିଲେ ସେକେଣ୍ଡ ହୋଇଥିଲେ ଏଥିରେ ସେକେଣ୍ଡରେ ପାଇଥିଲେ ଆଉ ସେଠି ହକିରେ ପାଇଥିଲେ ଆମର ଜଣେ ପିଲା ସିଏ ପ୍ରମୋଦ କୁମାର ସାମନ୍ତରାୟ ସେ ଜଣେ ଭଲ ହକି ଖେଳାଳି ସେ ବି ଆମର ଓଡ଼ିଶା ତରଫରୁ ଖେଳିଥିଲେ ସେ ବି ଭଲ ଖେଳିକି ଭଲ ନା କରିଥିଲେ ଆଉ ରହିଲା ଆମର ଫୁଟବଲରେ ଆମର ଥିଲେ ହେମନ୍ତ କୁମାର ପ୍ରଧାନ ସେ ବି ଆମର ଡିଷ୍ଟିକ ତରଫରୁ ଖେଳିକି ସେ ବି ଆମର ପଦବି ପାଇଥିଲେ ବ୍ରୋଞ୍ଜ ପାଇଥିଲେ ଆଉ ଆମର ରହିଲା କବାଡ଼ି କବାଡ଼ିରେ ଆମର ପାଇଥିଲେ ଜଣେ ମହିଳା ପାଇଥିଲେ ତାଙ୍କ ନା ହେଉଛି ରୋଜାଲିନ ପ୍ରଧାନ ସିଏ ବି ଜିଲ୍ଲାସ୍ତରୀୟରେ ଖେଳିକି ସିଏ ବି ବ୍ରୋଞ୍ଜ ପଦକ ପାଇଥିଲେ ଏପରି ଆମର ଅଞ୍ଚଳରେ ବହୁତ କ୍ରିଡ଼ାବିତ ଅଛନ୍ତି